ସାଧାରଣତଃ ଆମ ପାଖାପାଖି ଅଞ୍ଚଳରେ ଆମେ ଏକତା କରିବା ପାଇଁ ଯେମିତିକି ଆମର ଏଠାରେ ଅନେକ ଗୁଡ଼ିଏ ମୁସଲିମ ଭାଇମାନେ ରହୁଛନ୍ତି ଏବଂ ଖ୍ରୀଷ୍ଟିଆନ ଭାଇମାନେ ରହୁଛନ୍ତି ଏବଂ ହିନ୍ଦୁ ଭାଇମାନେ ରହୁଛନ୍ତି ସେମାନେ ସେମାନେ ତ ଅନେକ ଗୁଡ଼ିଏ ପର୍ବପର୍ବାଣି ପାଳନ କରନ୍ତି ଏବଂ ଆମେ ମଧ୍ୟ ତାଙ୍କ ପର୍ବପର୍ବାଣୀରେ ସାମିଲ ନହୋଇପାରିଲେ ମଧ୍ୟ ସାଧାରଣତଃ ଆପ୍ ଯେମିତି କହୁଛେ ଫେସବୁକ ଫେସବୁକ ଆପ୍ ସାହାଯ୍ୟରେ ଆମେ ତାଙ୍କୁ ଶୁଭେଚ୍ଛା ବାଣ୍ଟିପାରିବା ହେଲା ସେହି ସବୁ ଶୁଭେଚ୍ଛା ସମ୍ପର୍କରେ ଆମେ ତାଙ୍କୁ ତାଙ୍କର ଜଣେଇବା ଶୁଭେଚ୍ଛା ଜଣେଇବା ଏବଂ କିପରି ସେମାନେ ପାଳନ କରୁଛନ୍ତି ସେ ସମ୍ପର୍କରେ ଜାଣିବା ଯେମିତିକି ତାଙ୍କ ଘରେ କ'ଣ କ'ଣ ସବୁ ଏହି ପର୍ବରେ କ'ଣ କ'ଣ କାର୍ଯ୍ୟ କରାଯାଏ ଏବଂ କ'ଣ କ'ଣ ଖାଦ୍ୟ ସବୁ ରୋଷେଇ କରାଯାଏ ସେସବୁ ସେମାନେ ମଧ୍ୟ ସେ ଆପ୍ ସାହାଯ୍ୟରେ ବା ଟେକ୍ନୋଲୋଜି ସାହାଯ୍ୟରେ ଜଣେଇଥାନ୍ତି ଯେମିତିକି ଆମେ କହିଲେ ଫେସବୁକ ଆପ୍ କହିଲେ କିମ୍ବା ସେ ଇନ୍ସଟାଗ୍ରାମ ଆପ୍ ଆପ୍ କହିଲେ ସେ ଆପ୍ ସାହାଯ୍ୟରେ ସେମାନେ ଆମଙ୍କୁ ଜଣେଇଥାନ୍ତି ଏବଂ ଆମେ ଜାଣିଥାଉ ବି ସେମାନେ ତାଙ୍କର କ'ଣ କ'ଣ ବିଷୟ ଅଛି ଆମେ ସେହି ସମ୍ପର୍କରେ ତାଙ୍କୁ ଶୁଭେଚ୍ଛା ଜଣାଉ ଏବଂ ଗୋଟିଏ ଭାଇଚାରା ପ୍ରତିଷ୍ଠା ହୁଏ ଆମେ ହୁଏତ ପାଖାପାଖି ନ ମିଶି ପାରିଲେ ମଧ୍ୟ ତାଙ୍କ ସହିତ ଆମେ ଏହି ଆପ୍ ସାହାଯ୍ୟରେ ସହଜରେ ଯୋଗାଯୋଗ କରିଥାଉ ଏବଂ ତାଙ୍କ ସହିତ ଆମେ ବହୁତ ଭଲ ଭାବରେ ମଧ୍ୟ ମିଶିଥାଉ ଏହି ସବୁ ମାଧ୍ୟମ ଏକତା ଆଣିବାରେ ଆମର ବହୁତ ଭଲ ଭାବରେ କାର୍ଯ୍ୟ କରେ